ପନ୍ଦର ତାରିଖ ଦିନ ମୁଁ ସାର୍ଟ ଖଣ୍ଡେ କିଣିଥିଲି ହଳଦିଆ କଲରର କଟନ କପଡ଼ାର ଯେଉଁଟାକି ମୋତେ ବହୁତ ବଢ଼ିଆ ଲାଗିଲା ଯେଉଁଥିର କଲର ବି ବଢ଼ିଆ ଲାଗୁଛି ଆଉ ତା'ର ପିନ୍ଧିଲେବି ତା'ର ଦେହରେ ପିନ୍ଧିଲା ଲେଖାଁ ନାହିଁଲାଗିବାର ବହୁତ ସଫ୍ଟ ଲାଗୁଛି ଆର୍ ଏଇଟା ଦେଖିଲେବି ମୋର ବନ୍ଧୁବାନ୍ଧବ ଦେଖିଲେ ମଧ୍ୟ ମୋତେ ପଚାରୁଛନ୍ ଯେ କେନୁ ଆଣିଥିଲୁ ସେଥିଲାଗି ମୋତେ ବହୁତ ମଜା ଲାଗୁଛି ଏଇଟା ପିନ୍ଧିବାର ଲାଗି ଆର୍ ଯେଉଁଟାକି ମୁଁ ସବୁବେଳେ ପିନ୍ଧୁଛି ଯେଉଁ ଆଡ଼େ ଗଲେ ବି ମନ୍ଦିରକୁ ଗଲେ କି ବାହାଘର ଗଲେ କି କେଉଁ ଫଙ୍କସନ୍କୁ ଗଲେ ବି ମୁଁ ଏଇଟା ପିନ୍ଧିକରି ଯାଉଛି ଆର୍ ମୋର ବନ୍ଧୁବାନ୍ଧବ ଯିଏ ବି ଦେଖିଲେ ପଚାରୁଛି ଯେ ବହୁତ ବଢ଼ିଆ ହୋଇଛି ଆର୍ ଏଇଟାର କଲର ବି ନାହିଁ ଛାଡ଼ିବାର କି ଏଇଟାର ଉପରେ କିଛି ପ୍ରୋବ୍ଲେମ୍ ବି ନାହିଁ ଆସିବାର ତେଣୁକରି ଏହି ପ୍ରଡକ୍ଟଟା ବହୁତ ମଜା ଲାଗିଲା ମୋତେ